ହଁ ଆମ ପଟେ ହେମତି କିଛି ଚାଲିଛି ହେଲେ କିଛି ମୂଲ୍ୟରେ ନାହିଁ ସେ କିଛି କାହିଁକି ନା ଆମ ଏପଟେ ଯେତେ କୃଷି ଅଛେ ବହୁତ ମଦୁଆ ମଦ ପିଇ ପିଇ ତାଙ୍କ ଦିନ ଯାଉଛି ଯେତେ ପଇସା ହେଲେ ବି ସେମାନେ ମଦ ପିଇ ଦେଉଛନ୍ତି ଆଉ ଏମିତି କି କାର୍ଯ୍ୟରେ ସେମାନେ ୟୁଜ୍ କରୁନାହାନ୍ତି ସେଥିପାଇଁ ଉନ୍ନତି ହେଉନି ଆମ ଏପଟେ ଉନ୍ନତି ହେଉ ନାଇଁ ଆଉ କିଛି ନାଇଁ ଆଉ ଏତେ ସ୍କିମ କରୁଛି ଆମ ଷ୍ଟେଟ ଗରମେଣ୍ଟ୍ ସେ ସବୁରେ ପୁରା ଭାଗ ତ ନେଉଛନ୍ତି କିନ୍ତୁ ଭଲ ବେନିଫିଟ ଭି ହେଉନି ଗରମେଣ୍ଟ୍ର ଭି ଭୁଲ ଅଛି ଏଠି ଆଉ ଆମର ଏପଟରେ ବି କ'ଣ କରିବା ସେଇଟା ଆମ ଏଇଠି ଆଉ ଗୋଟେ ହୁଏ କୃଷି ବଜ଼ାର କୃଷି ବଜ଼ାର ମାନେ କୃଷି ଯେଉଁ ସାମାନ ଚାଷରେ ଲାଗି ସବୁମାନେ କିଛି ବିକ୍ରୀହୁଏ ଯେତେ ଦାମରେ ମିଳିବା କଥା ସେତିକି ଦାମରେ ମିଳୁନାହିଁ ଆଉ ଅଧିକ ଦାମରେ ଦେଉଛନ୍ତି ସେଥିପାଇଁ ଉନ୍ନତି ତ ହେଉଛି ହେଲେ ଏତେ ଉନ୍ନତି ହେଉନି ବ୍ୟବସାୟରେ ଏତେ ଉନ୍ନତି ଦେଖା ଯାଉନି ଆମର ଏପଟେ